ମୁଁ ତାକୁ କହିଲି ଗଛମୂଳ ସଫା ରଖିବୁ ସଫା ରଖିକି ଘାସ ବାହାର କରିବୁ କୋଡ଼ା ଖୋସା ବି କରିବୁ ଗଛ ମୂଳରେ ଖତ ବି ଦେବୁ ଖରାଦିନେ ପାଣି ବି ଦେବୁ ପାଣି ଦେଲେ ତା ମୂଳଟା ହେଉଛି ଫସଫସିଆ ହେବ ଫସଫସିଆ ହେଲେ ଚେରଟା ତଳକୁ ଯିବ ଗଛ ହୁଷ୍ଟ ଫୁଷ୍ଟ ହୋଇକି ବି ବାହାରିବ ସିଏ ଗରିବ ଲୋକ ଯେହେତୁ ମୋତେ କହିଲା ଟିକେ ସାହାଯ୍ୟ କର ସାହାଯ୍ୟ କର କହିଲା ଯେହେତୁ ଟଙ୍କା ପଇସା ଦେଇକି ତାକୁ ଟିକେ ସାହାଯ୍ୟ କଲି ଆଉ